ମୋ ବଗିଚାରେ ବିଭିନ୍ନପ୍ରକାର ଫଳ ଏବଂ ପନିପରିବାର ଗଛ ବଢ଼େଇବାକୁ ଚେଷ୍ଟାକରିଛି ଏବଂ ଲଗାଇଛି ମଧ୍ୟ ଯେମିତିକି ଫଳ ମଧ୍ୟରୁ ଅ କଦଳୀ ଗଛ ଆଉ ପିଜୁଳିଗଛ ଆମ୍ବଗଛ ସେଥିରୁ ତାକୁ ଲଗାଇକି ଆ ମୁଁ ବିନା ରାସାୟନିକସାର ପ୍ରଯୋଗରେ ତାକୁ ବଢ଼େଇଛି ଏବଂ ସେଥିରେ ବି ସବୁଦିନ କିଛି ଚାରଟାବେଳେ ପାଣି ଦଉଛି ସକାଳ ସନ୍ଧ୍ୟାରେ ପାଣି ଦଉଛି ଆଉ ତାକୁ ମଧ୍ୟ ବଢ଼ଉଛି ନିଜ ହାତରେ ଲଗାଇଥିବାରୁ ମୋତେ ବହୁତ ଖୁସିଲାଗେ ସେଥେରେ ଯେତେବେଳେ ଗୋଟେ ଗୋଟେ ଫଳ ଫଳୁଛି ଏବଂ ମୁଁ ତାକୁ ଆଣିକି ଘରେ ଖାଇପାରୁଚି ଆଉ ସେମିତି ପନିପରିବା ଭିତରୁ ମଧ୍ୟ ଭେଣ୍ଡିଗଛ ଜହ୍ନିଗଛ ବାଇଗଣ ଗଛ ଏସବୁ ଗଛ ବି ଲଗାଇପାରିଛି ଆଉ ତଳେ ସେମିତି ବଗିଚାର ଗାଲିରେ ମୁଁ ଧନିଆପତ୍ର କୋଶିଳାଶାଗ ଶାଗ ବିଭିନ୍ନ ପ୍ରକାର ଶାଗଗଛ ମଧ୍ୟ ଲଗାଇପାରିଛି ଯାହାଫଳରେ କି ମୁଁ ସବୁବେଳେ ତଟକା ଏବଂ ଫ୍ରେଶ ପରିବା ଆଉ ଫଳ ପାଇପାରୁଛି ଆଉ ବଜାରରେ ମିଳୁଥିବା ରାସାୟନିକ ଅ ପ୍ରକ୍ରିୟାରେ ବଢ଼ୁଥିବା ଫଳ ଆଉ ପନିପରିବାକୁ ଅ ଖାଇବାଦ୍ଵାରା ବିଭିନ୍ନପ୍ରକାର ରୋଗହେଇଥାଏ ଯେଉଁଥିରୁ କି ମୁଁ ବଞ୍ଚିତହେଉଛି ଏବଂ ତଟକା ପନିପରିବା ଖାଇବାଦ୍ଵାରା ମୋତେ ଠିକ୍ ପରିମାଣର ପ୍ରୋଟିନ୍ ମିଳିପାରୁଛି ଏବଂ ମୋ ଜାଣିବାରେ ଯଦି ଆମେ ନିଜ ଛୋଟ ବାଡ଼ିରେ ଆମେ ଲଗାଇପାରୁଛେ ଏସବୁ ଗଛ ତ ଆମକୁ ସବୁ ପରିବା ତଟକା ମିଳିପାରିବ ଏବଂ ଅ ବିନା ରାସାୟନିକସାର ପ୍ରୟୋଗରେ ମିଳୁଥିବା ଫଳ ଏବଂ ପନିପରିବା ର ଠୁଁ ଠିକ୍ ପରିମାଣର ଅ ପୁଷ୍ଟିସାର ମିଳିଥାଏ ଯେଉଁଟାକି ଆମ ସ୍ୱାସ୍ଥ୍ୟପାଇଁ ବହୁତ ଭଲ ଏବଂ ଅ ରାସାୟନିକସାର ପ୍ରୟୋଗରେ ମିଳୁଥିବା ଓ ପନିପରିବାକୁ ଖାଇବାଦ୍ୱାରା ଆମକୁ ବିଭିନ୍ନପ୍ରକାର ଚର୍ମରୋଗ ହୋଇଥାଏ ଏବଂ ଆମେ ତାକୁ ନ ଖାଇବା ହିଁ ଭଲ